ଆଉ ମତେ ସେହି କପଡ଼ା ବି ଭଲ ଲାଗୁନି ଆଉ କେବେବି ସେହି ଦୋକାନରୁ କିଣିବିନି ମୁଁ କଲର୍ ଦେଖିକି କିଣିଆରୁ ମୋର କ୍ଷତି ହେଲା ଆଉ ଘରେ ବି ପାଟିତୁଣ୍ଡ କଲେ ତେଣୁ ଆଉ କେବେବି ସେହି ଦୋକାନରୁ ମୁଁ କିଣିବିନି କେବେବି କଲର୍ ଦେଖିକି କିଣିବିନି କପଡ଼ା ଦେଖିକି ହିଁ କିଣିବି